ହଁ ମୁଁ ମୋର ପରିବାର ସହିତ ଜନ୍ମଦିନ ବିବାହ ବିଭିନ୍ନ ପ୍ରକାର ଅନୁଷ୍ଠାନ ପାଳନ କରେ ପ୍ରତିଥର ଜନ୍ମଦିନରେ କିଛି ଗିଫ୍ଟ ଦିଏ ଆଉ ତାଙ୍କର କେକ୍ କଟା ସମୟରେ ଉପସ୍ଥିତ ରହି କେକ୍ କାଟୁ ଆଉ ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନ ସହିତ କେକ୍ ଆସର ଜମେ ପରିବାର ଜନ୍ମ ଦିନ ଭିତରେ ନାତି ପୁଅ ଝିଅ ବିବାହ ବ୍ରତରେ ମଧ୍ୟ ଅଂଶଗ୍ରହଣ କରେ ଉପଲବ୍ଧି କହିଲେ ମତେ ଗୋଟେ ମଜା କଥା ସାଙ୍ଗସାଥୀଙ୍କ ସହିତ ବିଭିନ୍ନ ପ୍ରକାର ନାଚ କରି ଅଂଶଗ୍ରହଣ କରିବା ସହିତ ଆଉ ସାଙ୍ଗମାନେ ଡବଲ ଗ୍ଲାସ ନାଚିବା ପାଇଁ ହାତ ଧରି ଟଣାଟଣି କରନ୍ତି ଆଉ ମୋର ସେ ନାଚିବାର ସଉକ ନଥିଲେ ମଧ୍ୟ ତାଙ୍କ ସହିତ ଯୋଗ ଦିଏ ଏବଂ ଆନନ୍ଦ ଉପଲବ୍ଧି କରେ ଆଉ ସେମାନେ ମଧ୍ୟ ଆନନ୍ଦିତ ହୁଅନ୍ତି ଆଉ ଯଦି କୌଣସି କାରଣବଶତଃ ମୁଁ ସେମାନଙ୍କର କଥାକୁ ଗ୍ରହଣ ନକରେ ସେମାନେ ମଧ୍ୟ ମନ ଦୁଃଖ କରିଛନ୍ତି ଏବଂ ମୁଁ ତାଙ୍କୁ ମନ ଦୁଃଖ କରିବାକୁ ନଦେଇ ତାଙ୍କ ସହିତ ଏ ନାଚ ଆଉ ଗୀତରେ ଅଂଶଗ୍ରହଣ କରିବା ସହିତ ସେମାନଙ୍କୁ ଉତ୍ସାହିତ କରେ ଏ ଉତ୍ସାହିତ କରିବା ଫଳରେ ସେମାନେ ବହୁତ ହସଖୁସି ଆଉ ଆନନ୍ଦ ଆନନ୍ଦିତ ହୁଅନ୍ତି ଏଇ ଖୁସି ତ ସେଇ ସବୁ ସ୍ମୃତି ଆମର ଆଉ